ମୋ ଦିନସାରା ରୁଟିନ୍ ମଧ୍ୟରେ ସେଥିରେ ଗଛମାନଙ୍କୁ ବହୁତ ଭଲ ପାଏ ସେ ପରିବେଶକୁ ବହୁତ ଭଲ ପାଏ ସେଥିପାଇଁ ଗଛମାନଙ୍କୁ କିପରି ଗଛ ବୃଦ୍ଧି ହେବ ଗଛ ଠିକ୍ଠାକ୍ ଚା ହେବ ସେଥିପାଇଁ ମୁଁ ସକାଳୁ ଉଠିଲେ କେମିତି ପାଣି ଦିଆହେବ ଗଛ କେଉଁଠି ଘାସ କେଉଁଠି ବଛା ହେବ କେଉଁଠି ପରିଷ୍କାର ହେବ ଗଛ ଟା କେମିତି ଠିକ୍ସେ ଉଠିବ ଆଉ ଏହି ଭଳି ଭାବେ ଗଛକୁ ଦାୟିତ୍ୱ ନିଏ ଗଛମାନଙ୍କର